ଚାଷୀ ଲୋକଙ୍କର ବାଦାମ ଚାଷ କରିଲେ ଧାନ ଚାଷ କରିଲେ ତାଙ୍କର ଟିକେ ଲାଭ ହୁଏ ସଂସାରରେ ଯଦି କିଛି ଅସୁବିଧା ଥାଏ ସେଇଠାରୁ ପଇସା ଟିକେ ମଳିଲେ ସେମାନେ ସେଇ ଅସୁବିଧାର ସୁବିଧା ମିଳିପାରେ ସେଇ ଅସୁବିଧାରୁ ବାହାରି ହେଇପାରେ ଚାଷୀମାନେ ଚାଷୀମାନେ ଧାନ ଚାଷ ବି କରୁଛନ୍ତି ବା ବାଦାମ ଚାଷ ବି କରୁଛନ୍ତି ବାଦାମ ଚାଷୀ କରିଲେ ବି ତା'ର ଟିକେ ଲାଭ ବେଶି ହୁଏ ଧାନ ଚାଷଟା ବେଶି ଲାଭ ହୁଏ ନାହିଁ ହେଲେ ବି ଧାନ ଚାଷଟା ବି କରୁଛନ୍ତି ସମସ୍ତେ ମିଶିକି ସମସ୍ତେ ସମସ୍ତେ ଚାଷୀ ବାଦାମ ଚାଷ ବି କରୁଛନ୍ତି ଧାନ ଚାଷ ବି କରୁଛନ୍ତି ସବଜି ପନିପରିବା ସବୁ ଚାଷ କରୁଛନ୍ତି କାହିଁକିନା ତା'ର ପରିବାରର ଅସୁବିଧା ସୁବିଧା ସେଇ ଚାଷ ଦ୍ୱାରା ସେଇମାନେ ମୁକ୍ତି ପାଆନ୍ତି